ଗଛର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୁଁ ବାପାଙ୍କ ଠୁ ପରାମର୍ଶ ନିଏ ବାପାଙ୍କ ପରାମର୍ଶ ପାଇ ମୁଁ ଗଛର ଯତ୍ନ ନିଏ ଗଛକୁ ପାଣି ଦିଏ ସାର ଦିଏ ଆଉ ଗଛର ଭଲ ଯତ୍ନ ନିଏ ତାଙ୍କର ପରାମର୍ଶ ଦେଖି ଆସୁଛି ମୁଁ ଛୋଟବେଳୁ ବି ତାଙ୍କେ ଯାହା କହିଛନ୍ତି ମୁଁ ତାହା କରିଛି ଗଛର ପରା ତାଙ୍କେ ଯେମିତି ଯତ୍ନ ନେଉଥିଲେ ତାଙ୍କର ଦେଖିକି ହିଁ ମୁଁ ଗଛର ବି ଯତ୍ନ ନେଉଛି